ଦେଖନ୍ତୁ ଆଜ୍ଞା ଆଜିକାଲି ସବୁ କ୍ଷେତ୍ରରେ ରାଜନୀତି ରାଜନୀତି ପଚିଶ ବର୍ଷ ହେଲା ବି ଜେ ଡ଼ି ଶାସନ କରିଚାଲିଛି କ'ଣ କିଛି କିଛି ମାତ୍ରାରେ ସୁଧଉଛି କିଛି ମାତ୍ରାରେ ଯେଉଁ କଥାକୁ ସେଇ କଥା ସେମିତି ସେମିତି ହେଇକି ରହିଯାଇଛି ଯେଉଁ ଛୋଟ କାମଟେ କରିବାକୁ ଗଲେ ଅଫିସର୍ମାନଙ୍କୁ ଉପର ଅଫିସର୍ମାନଙ୍କୁ ସବୁ ଲାଞ୍ଚ ଦେବାକୁ ପଡ଼ୁଛି ଆ ସେମାନେ ନିଜ ଦରମା ଆଣିକି ବି ଲୋକଙ୍କଠୁ ମାନେ ଭୁଲରେ ରାଜନୀତି ନାଁରେ ଲାଞ୍ଚ ନେଉଛନ୍ତି କିଛି ମାତ୍ରାରେ ସବୁ ଜାଗାରେ ରାଜନୀତି ଡାକ୍ତରଖାନା ପୋଲିସ୍ ଷ୍ଟେସନ୍ ସବୁ ଜାଗାରେ ରାଜନୀତି ଲାଞ୍ଚ ସବୁ ଜାଗାରେ ଲାଞ୍ଚ ଆମର ସେଥିରେ କିଛି କହିବାର ନାହିଁ ଏବେ ବି ଜେ ଡ଼ି ଚାଲିଛି ଆଗକୁ କ'ଣ ହବ ସେଇଟା ବି ଜଣାନାହିଁ ଆମେ ହେଲୁ ମଳିମଣ୍ଡିଆ ଲୋକ ଖଟିଲେ ଖାଇବୁ ଆମେ ଆମର ଖଟୁଛି ଖାଉଛୁ ସରକାରର କିଛି ସୁବିଧା ଆସିଲେ ସେଥିପାଇଁ ପାଉଛୁ ଯେଉଁଟା ପାଉନୁ ପାଉନୁ ସେସବୁ ବିଷୟରେ ଆମର ବେଶୀ କିଛି କହିବାର ନାହିଁ ତେଣୁକରି ଆମେ ଖଟିବୁ ଖାଇବୁ ଆମେ ବାସ୍ ଏତିକି କହିବୁ ଯେ ଯେତେବେଳେ ଯେଉଁ ଶାସନ ଆସିଲା ଆମେ ସେ ଏଥିରେ ଖାପ ଖୁଆାଇ ଚଳିବୁ ଆମର ଆଉ ବାସ ବେଶି କିଛି ଏ ବିଷୟରେ କହିବାର ନାହିଁ ଆ ଆଗକୁ ଯାହା ହବ ଦେଖାଯିବ ଏବେ ଯାହା ଚାଲିଛି ଚାଲିଥାଉ ଆମର ଆଉ ସେ ବିଷୟରେ କିଛି କହିବାର ନାହିଁ